କନ୍ଧମାଳ ଜିଲ୍ଲାରେ ଅନେକଗୁଡ଼ିଏ ଫସଲ ହୁଏ ସେଥିମଧ୍ୟରୁ ଚାଉଳ ପନିପରିବା ମାଣ୍ଡିଆ ଅନ୍ୟତମ ବର୍ଷାଦିନରେ ଲୋକମାନେ ସାଧାରଣତଃ ଧାନ ଚାଷ କରିଥାନ୍ତି ଯେଉଁ ଲୋକମାନଙ୍କର ଜମିରେ ପାଣିର ବ୍ୟବସ୍ଥା ଥାଏ ସେମାନେ ପନିପରିବା ଚାଷ କରିଥାନ୍ତି ଆମ ଜିଲ୍ଲାର ଲୋକମାନେ ଚାଷକୁ ଅଧିକ ଆୟ କରିପାରିନଥାନ୍ତି କେବଳ ଘରେ ଖାଇବାପାଇଁ ଚାଷ କରନ୍ତି